ଆମ ଗାଁରେ ଗୋଟିଏ ପରିବାରକୁ ଆଉ ଗୋଟିଏ ପରିବାର ଗୁଣି କରି ମାରିବା ପାଇଁ ଚକ୍ରାନ୍ତ କରିଥିଲେ ଯେତେବେଳେ ଲୋକ ଗାଁ ଲୋକ ଜାଣିପାରିଲେ ତାଙ୍କର ସତ୍ୟତାକୁ କାଢ଼ିବା ପାଇଁ ଦଣ୍ଡ ଯାତ୍ରାର ମହାପ୍ରଭୁକୁ ଆଣି ତାଙ୍କୁ ଧରା ହୋଇଥିଲା ଏବଂ ସେହି ବିବାଦ ଘଟଣାକୁ ନେଇ ଲୋକଙ୍କୁ ସେହି ଗୁଣି ଲୋକଙ୍କୁ ବିତାଡ଼ିତ କରିବା ପାଇଁ ଗାଁ ଲୋକ କମିଟି ବସି ଜାତି ସମାଜକୁ ଧରି ଏବେ ବିତାଡ଼ିତ କରି ତାକୁ ବାହାର କରାଗଲା ଏବେ ସେହି ପରିବାର ବର୍ତ୍ତମାନ ଖୁସିରେ ଅଛନ୍ତି